ହ୍ୟାଲୋ ଭାଇ ଆଉ ତୁମ ହୋଟେଲକୁ ଦିନେ ଯାଇଥିଲି ଖାଇବା ପିଇବା ବହୁତ ଭଲ ଥିଲା ଭଲ ଆଇଟମ୍ ହୋଇଥିଲା ରୋଷେଇବାସ ବି ଠିକ୍ କରିଥିଲ ଆଉ ଆମ ଘରେ ବି ପାର୍ଟି ଫାର୍ଟି ଅଛି ଆମେ ଖାଦ୍ୟ ତମଠୁ ଅର୍ଡ଼ର କରିବୁ ଆଉ କେମିତି କ'ଣ ରେଟ୍ ବେଟ୍ କୁହ ଆଉ ରେଟ୍ ବାଟ୍ ଠିକ୍ ହେଲେ ଆଉ ନେକ୍ଷ୍ଟ ଟାଇମ୍ ବି ଆମେ ବି କରିବୁ ଆଉ ଆଉ ଆମ ବାହାଘରରେ ବି ତମଠୁ ଆମେ ଅର୍ଡ଼ର ଆଣିବୁ କେମିତି କ'ଣ ରେଟ୍ ପଡ଼ିବ ଗୋଟିଏ ପ୍ଲେଟ୍ ଫ୍ଲେଟ୍ କ'ଣ ହେବ କ'ଣ କ'ଣ ମିଳିବ ଆଇଟମ୍ ଆଉ କ'ଣ ବନାଉଛ କି କ'ଣ ନାଇଁ ଟିକିଏ କୁହ ଭାଇ

ତୁମର ମାଛ ଚିକେନ୍ ମଟନ୍ ପନିର୍ ସବୁତ ଟେଷ୍ଟ ହେଉଛି ଆଉ ଆଉ ସାଲାଡ଼୍ ବି ଭଲ କରୁଛ ଗୋଟିଏ ଗୋଟିଏ ପ୍ଲେଟ୍କୁ କେତେ ଲେଖାଏଁ ଲାଗିବ ଆଉ ତୁମର ଭାତ ବି ଭଲ ହେଉଛି ବାହାଘର ଫାହାଘର ହଁ ପରା ଆମ ଭାଇ ବନ୍ଧୁ କୁଟୁମ୍ବ ସବୁ ଆସିବେ ତ ଆଉ ଭଲ ଖାଦ୍ୟ ଟିକିଏ ନହେଲେ ହେବ ଭଲ ଖାଦ୍ୟ ହେଲେ ହିଁ ଟିକିଏ ଭଲ ଲାଗିବ ଏହାକୁ ହେଲେ ତୁମେ ବି ଭଲସେ ଦେବ କହିଲେ ଆଗକୁ ସବୁବେଳେ ମାନେ ତୁମଠୁ ହିଁ ଆମେ ପାର୍ସଲ ଆଣିବୁ ହଁ ଆଗକୁ ତିନି ଚାରିଟା ବାହାଘର ବି ଅଛି ପାର୍ଟି ଅଛି ବାର୍ଥଡେ ଅଛି ସବୁଠି ତୁମଠୁ ଏବେ ଆଣିବୁ ଆଉ ଆଉ ଖାଇବା ଠିକ୍ ହେବାର ଅଛି ଆଉ ତୁମେ ଠିକ୍ ରେଟ୍ଟା କୁହ ଠିକ୍ରେ କୁହ ସବୁବେଳେ ଆମେ ନେବା ଆସିବା କରିବା ହଁ କଷ୍ଟମର ଅଛନ୍ତି ଆମେ ତୁମ କଷ୍ଟମର ତୁମେ ଆମକୁ ଦେବ ଆମେ ତୁମକୁ ଦେବୁ ହଁ ଠିକ୍ରେ ହଁ ଭାଇ ଠିକ୍ରେ କାମ କଲେ ଠିକ୍ ତୁମେ ବି ଖୁସି ଆମେ ବି ଖୁସି ଆଉ ହଁ ଅଛି ଆଉ ତିନି ଚାରିଟା ଅଛି କାମ ଆଜି ଆସିବୁ କାଲି ଆସିବୁ ଏମିତିରେ ବି ଆସିବୁ ଖାଇବାକୁ ତୁମ ପାଇଁ ହଁ ହେଉ ଆଉ ଭଲ ଚାଲିଛି ପରା ସେଠି ହଁ ଗହଳି ବି ତ ହେଉଥିବେ ଗହଳି ହେଉଥିବେ ଭଲ ଚାଲିଛି ବେପାର ବି ଭଲ ହେଉଛି